ହ୍ୟାଲୋ ଆପଣ ନକୁଳ ରେଷ୍ଟୋରାଣ୍ଟ ବାଲା କହୁନା କହୁଛନ୍ତି କି ଆଉ ଆମର ବାହାଘର ପାଇଁ କିଛି ମିଠା ଦରକାର ଥିଲା ଆମ ଘର ପାଖେ ମୁଁ ଆନ୍ଦପୁରୁ କହୁଛି ଆଉ ସେ ଆମ ଘର ପାଖରେ ଜଣେ କହୁଥିଲେ ତ ତମ ରେଷ୍ଟୁରାଣ୍ଟରେ ଭଲ ମିଠା ଅଛି ବୋଲିକି ଆଉ ସେଥିନାଗି ଆମର ବାହାଘର ପାଇଁ କିଛି ମିଠା ଦରକାର ଅଛି ଆଉ ହଉଛି କ'ଣ କେମିତି ଅଫର ଦଉଛନ୍ତି ତ ସେ କହିଲେ କହିଲେ ତ ଆଉ ଓହୋ ତାହେଲେ ଦୁଇଶହ ଟଙ୍କା ଲେଖା ଯେଉଁ କରିବ ହଉ ତ ଦୁଇଶହ ଟଙ୍କା ଲେଖା କୁଆଡ଼େ ଆସେକି ଆଉ ତାହେନେ ଆଉ ଆମେ ଯେତିକ ମିଠା ଦରକାରରେ ଆମର ଯେଉଁ ତମ କତିକି ଆମେ ଦବୁ କଲ ଅର୍ଡ଼ର ଦବୁ ଆମକୁ ସେତିକି ମିଠା ଦବ ଆଉ ଆଉ କିଛି ଭଲ ମିଠା ଦେବେ କାହିଁକିନା ବାହାଘର ପାଇଁ ଦିଆହଉଛି ନା ଆଉ କାଲେ ଝିଅଘର ଲୋକ ଆମକୁ ଇଏ କରିବେ ଆଉ କିଛି ଭଲ ମିଠା ପଠେଇ ଦେବେ ଆଉ